ଓଡ଼ିଶାର ପ୍ରମୁଖ ଡାକ୍ତରଖାନା ମା ମାନଙ୍କ ମଧ୍ୟରୁ ଏ ଏମ୍ କେ ସି ଜି ବରହମପୁର ଏହା ହେଉଛି ଅନ୍ୟତମ ଏଠାରେ ବହୁତ ଭଲ ଚିକିତ୍ସା ପ୍ରଦାନ କରାଯାଏ ଡାକ୍ତରଖାନାକୁ ବହୁତ ପରିଷ୍କାର ପରିମଳ ରଖାଯାଏ ଯେହିପରିିକି ଡାକ୍ତରଖାନା ସବୁବେଳେ ପରିଷ୍କାର ରହିବା ଦରକାର ଏବଂ ଏଠାର ଡକ୍ଟର ଏଣ୍ଡ ନର୍ସ ସମସ୍ତେ ସମସ ପେସେଣ୍ଟ ମାନଙ୍କୁ ବହୁତ ଭଲରେ କେୟାର କରନ୍ତି ଭଲ ବ୍ୟବହାର କରନ୍ତି ନିଜ ପରିବାରର ସଦସ୍ୟମାନଙ୍କ ପରି ବ୍ୟବହାର କରି ତାଙ୍କର ଚିକିତ୍ସା କରନ୍ତି ଯେଉଁ ଫଳରେ ଚିକିତ୍ସାଧିନ ପେସେଣ୍ଟମାନେ ବହୁତ ଶୀଘ୍ର ଠିକ୍ ହେଇଯାଆନ୍ତି ଏଠାରେ ବହୁତ ଭଲ ସଫାସୁତୁରା ରଖାଯାଏ ଯେଉଁଟାକି ମୋତେ ବହୁତ ଭଲ ଲାଗେ ଯେହିପରିକି ଆମେ ସମସ୍ତେ ଜାଣିଛନ୍ତି ମେଡ଼ିକାଲ୍ ସବୁବେଳେ କ୍ଲିନ୍ ରହିଲେ ହିଁ ବହୁତ ଭଲ ଏଠାରେ ଡକ୍ଟର ବହୁତ ଭଲ ଚିକିତ୍ସା କରନ୍ତି ଏହିପରି ଓଡ଼ିଶାର ଅନ୍ୟ ଏକ ପ୍ରମୁଖ ଡାକ୍ତରଖାନା ହେଉଛି ସମ୍ ହସ୍ପିଟାଲ୍ ଭୁବନେଶ୍ୱରର ସମ୍ ହସ୍ପିଟାଲ୍ରେ ବି ବହୁତ ଭଲ ଚିକିତ୍ସା କରନ୍ତି ଡକ୍ଟରସ୍ମାନେ ଏବଂ ଏଠାରେ ପରିବେଶ ବି ବହୁତ ସ୍ୱଚ୍ଛ ଆଉ ସଫା ସୁୁତୁରା ରଖାଯାଏ ନର୍ସମାନେ ବି ବହୁତ ଭଲ ବ୍ୟବହାର କରନ୍ତି ଭଲସେ ସମସ୍ତିଙ୍କର ଧ୍ୟାନ ରଖନ୍ତି ଏଠାରେ ବହୁତ ଭଲ ଚିକିତ୍ସା ମିଳିଥାଏ ଯେ ଯାହାଫଳରେ ଓଡ଼ିଶାବାସୀ ବହୁତ ଗର୍ବିତ ଓ ବହୁତ ଖୁସି